ମୋ ଜୀବନରେ ବହୁତ କଷ୍ଟକର ଥିଲା ମୁଁ ଗୋଟିଏ କାମ କରିବା ପାଇଁ ଚାହିଁଲି ଯାହାଫଳରେ ମୋ ଦାଦାଙ୍କ ପୁଅ ଭାଇର ହାତ ନେଲି ତାହା ସାହାଯ୍ୟରେ ମୁଁ ଖଲି ଠୁଙ୍ଗାର କାମ କଲି ସିଏ ମୋତେ ବହୁତ ସମ୍ମାନ ଦେଇନଥିଲା ବେଖାତିର କରିଥିଲା ପଇସା ମଧ୍ୟ ଠକିଥିଲା ଏବଂ ମୁଁ ତାକୁ ମନ ମନେଇ ବୁଝେଇ କାମ କରିଥିଲି ଯାହାଫଳରେ ମୁଁ ଏମିତି କଷ୍ଟକର କାମ କଲି ଯେ ସିଏ ମୋ କାମ ଦେଖିକରି ଖୁସି ହେଲା ତା' ଫଳରେ ସିଏ ମୋତେ ଭଲ ପଇସା ମଧ୍ୟ ଦେଲା ଏମିତି କଠିନ ପରିଶ୍ରମ କଲି ମୁଁ ଭଲ ପଇସା ମଧ୍ୟ ଦୁଇ ପଇସା ରୋଜଗାର କରିପାରିଲି ମୋ ପରିବାରକୁ ମୁଁ ଠିକ ଭାବେ ଚଳେଇ ପାରିଲି ଏବଂ ଭଲ ଖାଇବାପାଇଁ ମଧ୍ୟ ତାଙ୍କୁ ଯୋଗେଇ ପାରିଲି ବହୁତ ପଇସା ରୋଜଗାର କଲି ଏବଂ ମୁଁ ରୋଜଗାର କରି ବହୁ ଏବେ ବହୁତ ଭଲରେ ଅଛି ଯାହାଫଳରେ ମୋର ଦୁଃଖ ଦୂର ହେଇଯାଇଛି